ହଁ ଆମେ ଚାହୁଁଛୁ ଯେ ଖବରକାଗଜ କିମ୍ବା ରେଡ଼ିଓରେ ଗୃହିଣୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ହେଉ କାରଣ ଗୃହିଣୀମାନେ ଅଧିକାଂଶ ସମୟ ଘର ଭିତରେ ଘରେ ରହିଥାନ୍ତି ଏବଂ ସେମାନେ ବାହାର ଜାଗାକୁ ବେଶୀ ସମୟ ପାଇଁ ବୁଲାବୁଲି କରିବାକୁ ଯାଆନ୍ତି ନାହିଁ କିମ୍ବା ବାହାରେ ସେମିତି ବୁଲି ଖଟି କରିବାକୁ ଯାଆନ୍ତି ନାହିଁ କାରଣ ସେମାନେ ଘରର ପରିବାରର ଦାୟିତ୍ୱ ନେଇଥାନ୍ତି ସେମିତି ଛୁଆପିଲାମାନଙ୍କର ଦାୟିତ୍ୱ କିମ୍ବା ବୟସ୍କମାନଙ୍କର ଦାୟିତ୍ୱ ସେମାନେ ଘରେ ରହି ନେଇଥାନ୍ତି ସେଥିପାଇଁ ସେମାନେ ବାହାର ଦୁନିଆ ସହିତ ବେଶୀ ପରିଚୟ ସେମିତି ଯଦି ତାଙ୍କ ପାଇଁ ଖବରକାଗଜରେ ବା ରେଡ଼ିଓରେ ସ୍ୱତନ୍ତ୍ର ବିଭାଗ ରହିବ ସେମାନେ ସେମାନେ ନିଜ ବିଷୟରେ ନିଜ ଅଧିକାର ବିଷୟରେ ଜାଣିପାରିବେ ତେବେ ସେମାନେ ସବୁକିଛି ଜାଣି ନିଜ ଭୁଲ୍ ଗୋଟେ ସୁଧାରି ପାରିବେ କିମ୍ବା ନୂଆ କିଛି ଶିଖିପାରିବେ ଯେମିତି ସ୍ୱତନ୍ତ୍ର ବିଭାଗରେ ରୋଷେଇ ପାଇଁ ହେଉ କିମ୍ବା କୌଣସି ପର୍ଯ୍ୟଟନସ୍ଥଳୀ ହେଉ କିମ୍ବା କୌଣସି ଭାଷା ବିଷୟରେ ଶିଖିବାକୁ ହେଉ ଏମିତି ବହୁତ୍ଟେ ସ୍ୱତନ୍ତ୍ର ବିଭାଗ ରହିବା ଦରକାର ପୁଣି ଗୃହିଣୀମାନଙ୍କ ନିଜ ଭିତରେ ବହୁତ ଗୁଡ଼ିଏ ଅନ୍ତର୍ନିହିତ ଶକ୍ତି ବା କଳା ଥାଏ ଯାହାକୁକି ସେମାନେ ଅନ୍ୟମାନଙ୍କ ସାଙ୍ଗରେ ପ୍ରକାଶ କରିପାରନ୍ତି ନାହିଁ ଯଦି ଖବରକାଗଜରେ ରେଡ଼ିଓ ତାଙ୍କ ବିଷୟରେ ସ୍ୱତନ୍ତ୍ର ଭାବରେ କୌଣସି ବିଭାଗ ରହିଲା ତ ସେମାନେ ନିଜ ଭିତରେ ରହିଥିବା ବିଭିନ୍ନ କଳାକୁ ସେମାନେ ପ୍ରଦର୍ଶିତ କରିପାରନ୍ତେ ଏବଂ ସେମାନେ ଖବରକାଗଜରେ ହେଉ କିମ୍ବା ରେଡ଼ିଓରେ ନିଜର ଅନ୍ତର୍ନିହିତ କଳାକୁ ପ୍ରଦର୍ଶନ କରି ଲୋକମାନଙ୍କୁ ନିଜର କଳା ଦେଖାଇ ପାରନ୍ତେ